ମିଷ୍ଟର ସୋମେଶ୍ କହୁଛ ମୁଁ ନାଇଣ୍ଟି ନାଇନ୍ ରେଷ୍ଟୁରାଣ୍ଟ୍ରୁ କହୁଛି ବିଶ୍ୱଜିତ୍ କହୁଛି ହଁ ସେ ସେ ଦଳେଇ ବାବୁଙ୍କର ଗୋଟେ ଅର୍ଡ଼ର୍ ଥିଲା ଖାଇବା ତାଙ୍କ ପାଖକୁ କାହିଁକି ଏପର୍ଯ୍ୟନ୍ତ ପହଞ୍ଚିନି କ'ଣ ପାଇଁ ଏତେ ଲେଟ୍ ହେଉଛି ସିଏ ବ୍ୟସ୍ତ ହେଉଛନ୍ତି ନା ସିଏ ତାଙ୍କ ଚାକିରିକି ଯିବେ ତାଙ୍କର ଆଜି ଟ୍ରେନିଂ ଗୋଟେ ଥିଲା କହୁଥିଲେ ତ କେତେ ସମୟ ଭିତରେ ଭାଇ ତାଙ୍କ ପାଖକୁ ଖାଦ୍ୟ ତାଙ୍କର ପହଞ୍ଚିପାରିବ କହିବ ଟିକେ କ'ଣ ପାଇଁ ଏତେ ଲେଟ୍ ହେଉଛି କହିବ ହଉ ଗାଡ଼ି କେତେ ସ କେତେ ସମୟ ଲାଗିବ ଭାଇ ଗାଡ଼ି ଆଉ ସଜଡ଼ା ହେବା ପାଇଁ ଦଶରୁ ପନ୍ଦର ମିନିଟ ଭିତରେ ଲାଗିବ ଆଚ୍ଛା ଆପଣ ତାଙ୍କର ପ୍ରପର୍ ଲୋକେସନ୍ ଜାଣିଛନ୍ତି ତ ପହଞ୍ଚିପାରିବେ ଜଲଦି

ଠିକ୍ ଅଛି ଆପଣ କେମିତି କେ ଆଚ୍ଛା ହ ହଉ ଆପଣ କେମିତି ଜଲଦି ଆପଣଙ୍କ କାର୍ଯ୍ୟ ଟିକେନାକୁ ଛିଣ୍ଡେଇକିରି ଭାଇଙ୍କ ଖାଦ୍ୟ ଟିକେନାକୁ ଅର୍ଡ଼ର୍ ଟିକେନାକୁ ଡେଲିଭର କରିଦିଅ ପ୍ଲିଜ୍ କାହିଁକିନା ସିଏ ବହୁତ ବ୍ୟସ୍ତ ହେଉଛନ୍ତି ନା

ଜଲଦି ଯାଇ ଆପଣ ତା ତାଙ୍କ ପାଖକୁ ଟିକେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ତାଙ୍କ ଅର୍ଡ଼ର୍ ଦେବା ପାଇଁ ହଁ ଭାଇ ଧନ୍ୟବାଦ